ଆମ ପାଖରେ ଫଟୋର କୌଣସି ପୁରୁଣା ହାର୍ଡ଼କପି କ୍ଲିକ ହୋଇଛି କାରଣ ଆଗରୁ ଫଟୋ ଉଠେଇବା ଗୋଟେ ନିଶାଥିଲା କାରଣ ସମସ୍ତଙ୍କ ପାଖରେ ତ ବଡ଼ ଫୋନ ନ ଥିଲା ସମସ୍ତେ କ୍ୟାମେରା ପାଖକୁ ଯାଆନ୍ତି କିଏ ଷ୍ଟୁଡ଼ିଓରେ ଯାଆନ୍ତି ଯାଇକି ତାଙ୍କର ଫଟୋ କ୍ଲିକ କରିଥାନ୍ତି ପୁରୁଣା ଫଟୋ ଏତେ ସୁନ୍ଦର ହୋଇଥାଏ ଯେ ତାଙ୍କ ଜୀବନସାରା ସାଇତିକରି ରଖିବା ଗୋଟେ ସ୍ମୃତି ହୋଇଯାଇ ଥାଏ କିନ୍ତୁ ଏବେକା ଯୁଗରେ ସମସ୍ତେ ନର୍ମାଲି ଫଟୋ ଉଠଉଛନ୍ତି ଯେ ସମସ୍ତଙ୍କର ଫୋନ ବଡ଼ ବଡ଼ ଫୋନ ଅଛି ସମସ୍ତେ ତାଙ୍କ ସେଇ ବଡ଼ ଫୋନ ହିଁ ଉଠାନ୍ତି କାରଣ ସେମାନେ କୌଣସି ଷ୍ଟୁଡ଼ିଓ କୁ ଯାଆନ୍ତିନି କି ତାଙ୍କ କମ୍ ସମୟ ଭିତରେ ସେମାନେ ତାଙ୍କ ଫୋନରେ ନିଜ ନିଜର ଫଟୋ କ୍ଲିକ୍ କରିଥାନ୍ତି କିନ୍ତୁ ଆଗରୁ ଲୋକମାନେ ଫଟୋ କ୍ଲିକ୍ କରିବା ପାଇଁ ସମସ୍ତେ କା ବହୁତ ବାଟ ଯିବାକୁ ପଡ଼ିଥାଏ ଏମିତିରେ ଷ୍ଟୁଡ଼ିଓ ଯାଆନ୍ତି ଏ ମୁଁ ଆମ ଗାଁ ଗହଳି ଅଞ୍ଚଳରେ ତ କେବଳ ଷ୍ଟୁଡ଼ିଓ ଗୋଟିଏ ଥିବ ଯେ ବହୁତ ବାଟରେ ଥିବ ଯଦି କୌଣସି ଫଟୋ ଦରକାର ହୁଏ ତ ସେଠିକି ଯିବାକୁ ପଡ଼ିଥାଏ ଫଟୋ ଫଟୋ ଉଠାନ୍ତି ଏବଂ ସେଇ ଫଟୋକୁ ଧୋଇକି ଆଣି ତାର ହାର୍ଡ଼କପି ଆଣି ରଖିଥାନ୍ତି ଏବଂ ଯଦି କୌଣସି ପରିସ୍ଥିତିରେ ବି ସେଇ ଫଟୋକୁ ଦେଖନ୍ତି କିଛି ତାଙ୍କର ସ୍ମୃତି ଅଭୂଲା ସ୍ମୃତି ଯେ ଜୀବନର ଘଟିଥିବା ସେଇ ଫଟୋ ଦେଖିଲେ ହିଁ ତାଙ୍କର ଅଭୂଲା ସ୍ମୃତିକୁ ସେମାନେ ମନେ ପକାଇଥାନ୍ତି ଏଇ ଡ଼ିଜିଟାଲ ଫଟୋ ବିଷୟରେ ଆମେ ଆଁ ଜାଣିଛେ କିନ୍ତୁ ଡିଡ଼ି ଡିଜିଟାଲ ଫଟୋ ଗୁଡ଼ିକ ଏବେ ଉଠେଇଲେ ତାର କାମ ସରିଗଲା ପରେ ତାକୁ ଫିଙ୍ଗି ଦେଉଛନ୍ତି କିମ୍ବା ଡିଲିଟ କରିଦଉଛନ୍ତି କିନ୍ତୁ ଆଗରୁ ଲୋକମାନେ ଫଟୋ ଗୁଡ଼ିକର ଅଧିକ ମୂଲ୍ୟ ମୂଲ୍ୟ ତ ଦେଉ ଦେବାକୁ ପଡ଼ୁଥିଲା କିନ୍ତୁ ତା ସେଇ ଫଟୋର ମୂଲ୍ୟ ହିଁ ବୁଝିପାରୁଥିଲେ ଏବଂ ସେଇ ଫଟୋ ଗୁଡ଼ିକର ମୂଲ୍ୟ ବୁଝିପାରୁଥିଲେ ବୋଲି ସେମାନଙ୍କର ସ୍ମୃତି ଭାବରେ ତାହାକୁ ସାଇତି କରି ସେ ରଖୁଥିଲେ ସେଥିପାଇଁ ପୁରୁଣା ଫଟୋ ଗୁଡ଼ିକ ଅଧିକ ଭାବାତ୍ମକ ମୂଲ୍ୟ ଅଛି ବୋଲି ସେମାନେ କୁହନ୍ତି କାରଣ ଗୋଟିଏ ଫଟୋ ଦେଖିବା ଦ୍ବାରା ତାଙ୍କର ସ୍ମୃତି ମାନେ ଅଭୂଲା ସ୍ମୃତି ମନେ ପଡ଼ିଯାଇଥାଏ ସେଥିପାଇଁ ପୁରୁଣା ଫଟୋ ଗୁଡ଼ିକର ଅଧିକ ଭାବାତ୍ମକ ମୂଲ୍ୟ ଅଛି ବୋଲି କୁହାଯାଇଛି